ଏହି ଅଞ୍ଚଳରେ କେଉଁ ପକ୍ଷୀମାନଙ୍କୁ ଦେଖିବାକୁ ମିଳେ ଦେଖିବା ପାଇଁ ଆପଣଙ୍କର ପ୍ରିୟ ପ୍ରକାର ପକ୍ଷୀ କ'ଣ ଏବଂ କାହିଁକି ଆମ ଅଞ୍ଚଳର ଅଧିକାଂଶ ଚଟିଆ କୋଇଲି ଆପଣ ଅନ୍ୟ ପ୍ରକାର ପକ୍ଷୀ ମଧ୍ୟ ଦେଖିବାକୁ ମିଳିଥାନ୍ତି ପ୍ରିୟ ମଧ୍ୟରୁ କହିଲେ କୋଇଲି ଓ ଘର ଚଟିଆ ମୋର ପ୍ରିୟ କାରଣ ସେମାନେ ସେମାନଙ୍କର କୋଇଲି ଦ୍ୱାରା ମଧୁର ଆବାଜ ଦ୍ୱାରା ବହୁତ ଭଲ ଲାଗିଥାଏ ଆଉ ଘର ଚଟିଆ ଏବେ ବହୁତ କମ୍ ଦେଖ ଯାଉଛନ୍ତି ଆଉ ବହୁତ ଭଲ ଆଉ ତାଙ୍କର ଆବାଜ ମଧ୍ୟ ତାଙ୍କ ବହୁତ ସେଥିପାଇଁ ମୋତେ ବହୁତ ଭଲ ଲାଗିଥାଏ